ହଁ ଦହିଆ ଲାଗିଛି ପୋଷ୍ଟ୍ ଅଫିସ୍କୁ କିଏ କହୁଥିଲେ ହଁ କୁହନ୍ତୁ ହଁ କୁହନ୍ତୁ କ'ଣ କୋରିଅର୍ କରିବାକୁ ଚାହୁଁଛନ୍ତି ହ୍ୟାଲୋ ହଁ କୁହନ୍ତୁ କ'ଣ କୋରିଅର୍ କରିବାକୁ ଚାହୁଁଛନ୍ତି

ସେଇଟା ତ ଓଜନ ହିସାବରେ ହେବ ନା

ଦଶରୁ ଚାରି

ଆପଣ କେବେ ପଠାଇବାକୁ ଚାହିଁବେ କି ନା ରବିବାର ତ ଛୁଟି ଅଛି ସୋମବାର ଆସନ୍ତୁ

ହଉ ଠିକ୍ ଅଛି ଆଗରୁ ଆଗରୁ ଦଶଟା ଟାଇମ୍ରେ ଆସନ୍ତୁ ଦଶଟା ଟାଇମ୍ରେ ଆସନ୍ତୁ ଆଉ ପଠାଇଦେବା ଆଉ ହଁ ରବିବାର ତ ଛୁଟି ଅଛି ଆଉ ଯେବେ ସେଇଠିକୁ ଦୁଇ ଦିନ ଲାଗିବ

ହଁ ଦୁଇ ଦିନ ତ ଲାଗିଯିବ ସେଇଟା ଓଜନ ହିସାବରେ ଲାଗିବ ହଁ ଓଜନ ହିସାବରେ ଆପଣଙ୍କ ଆପଣଙ୍କ ଘଣ୍ଟା ଯେତେ ଓଜନ ହେବ ସେହି ହିସାବରେ ପଇସା ଲାଗିବ ସେଇଟା ବି ଓଜନ ହିସାବରେ ଯେତେ ବଡ଼ ସାମାନ ପଠାଇବେ ସେତେ ଓଜନ ହିସାବରେ ପଇସା ଲାଗିବ ହଁ ସବୁ ଓଜନ ହିସାବରେ ଲାଗିବ ହଁ ଆଉ ସ୍ପିଡ୍ ଯଦି ଯଦି ସ୍ପିଡ୍ ସ୍ପଟ କଲେ ପୋଷ୍ଟ୍ କଲେ ଜଲ୍ଦି ଶୀଘ୍ର ଯିବ ହଁ ଆପଣ ଯେମିତି ଚାହିଁବେ ସେମିତି ଯିବ ହଁ ଆଉ କେବେ ଆସିବେ ଆପଣ ସୋମବାର ଆସିବେ ହଁ ଟିକିଏ ଦଶଟାରେ ଆସିବେ ଟିକିଏ ଶୀଘ୍ର ଆସିବେ ହଁ ତିନି ହଁ ତିନିଟାରେ ଟାଇମ୍ ହୋଇଯିବ ଅଧିକା ଦଶଟାରେ ଆସନ୍ତୁ ଦଶଟାରେ ପୋଷ୍ଟ୍ କରିଦେବା ଆଉ ଚାରିଟାରେ ଛୁଟି ହେବ ନା ଦଶଟାରେ ଆସନ୍ତୁ ଦଶଟାରେ ଆସନ୍ତୁ ଦଶଟାରେ ଆସିଲେ ପୋଷ୍ଟ୍ କରିଦେବା ହଁ ଆପଣ ଓଜନ ହିସାବରେ ଯେତେ ପଇସା ହେବ ସେତିକି ଦେଇକି ଯିବେ ଆଉ ଦଶଟାରେ

ହଉ ଠିକ୍ ଅଛି